ହଁ ମୁଁ ସ୍କୁଲରେ ପଢ଼ୁଥିବା ସମୟରେ ଗାନ୍ଧିଜୀଙ୍କର ଏକ ଚିତ୍ର ଅଙ୍କନ କରିଥିଲି ତାହାର ମହତ୍ତ୍ଵ ଅଛି ବୋଲି ମୁଁ ଅନୁଭବ କରିଥିଲି ତାହା ଛାତ୍ରମାନଙ୍କ ଦ୍ୱାରା ଏବଂ ଶିକ୍ଷକମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା ସେ ତାକୁ ଅଙ୍କିବା ଦ୍ୱାରା ମୁଁ ପୁରସ୍କୃତ ମଧ୍ୟ ହୋଇଥିଲି